ଆମର୍ ଅଞ୍ଚଳରେ ପ୍ରାକୃତିକ ସମ୍ପଦମନେ ବୋଲେ ବି ଜିଙ୍କ୍ କପର୍ କୋଇଲା ଏଇଟାମନେ ଆମର୍ କମ୍ ଅଛେ କୋଇଲା ମଲେ ବି ଆମର୍ ଏରିଆନେ ଅଛେ ଜେ ବହୁତ୍ ବହୁତ୍ ବଡ଼୍ ବଡ଼୍ କମ୍ପାନି ବୋଲେ ବାହାର୍ ଦେଶ୍ର କମ୍ପାନିମନେ ବି ଆମର୍ କୋଇଲା ନେଇକରି ତାକର୍ ଗୋଟେ ପ୍ରଡ଼କ୍ଟ ୟୁଜ୍ କର୍ସନ୍ କୋଇଲାମନେ ତ ଖୋବ୍ ଜାଗାନେ ୟୁଜ୍ ହେସି ଆର୍ ଆମେମନେ ବି କୋଇଲାନେ ରାନ୍ଧ୍ସୁଁ କି ଇଟା ୟୁଜ୍ କର୍ସୁଁ ଆମେ ବି ଆରୁ ଆମର୍ ଆମର୍ ଓଡ଼ିଶାନେ ଗୁଟେ ଅଛି ଆମର୍ ହିରାକୁଦ୍ ଡ୍ୟାମ୍ ହିରାକୁଦ୍ ଡ୍ୟାମ୍ନେ ବୋଲେ ବଡ଼ ବୁଡ଼ା ଡ୍ୟାମ୍ ଗୋଟେ ଅଛେ ସେନେ ହେଇ ଭିତ୍ରେ ପାନ୍ ଇନେ ପାନିନୁ କରି ଆମ ବିଦ୍ୟୁତ୍ ଇଟା କାଁ ସଞ୍ଚାର୍ ହେସି ବଏଲେ ଇଟା ଉତ୍ପାବନ ହେସି ମାତର୍ ହେ ବିଦ୍ୟୁତ୍ ନୁ କରି ଆମେ ବୋହୁତ୍ ଲୋକ୍ ବୋଲେ ଆମ ଏରିଆନେ ସବୁ ଆଡ଼େ ଲାଇଟ୍ ହେ ବିଦ୍ୟୁତ୍ନୁ କର୍ ଆଇସି ଆରୁ ଆମର୍ ହେ ଇ ଇ ଆମର୍ ହିରାକୁଦ୍ ଡ୍ୟାମ୍ର ପାନିନୁ ଏକା ଆମର୍ ଏରିଆ ଅଧିକାଂଶ ଲୋକ୍ମନେ ଚାଷ୍ ଫାଷ୍ କର୍ସନ୍ ହେନୁ କରିଏକା ସବୁ ବେଲେ ଆଶା ଆଶା କରିଚନ୍ ହେ ଏ ଡ୍ୟାମ୍କେ ଆର୍ ହେନେ ହେ ଡ୍ୟାମ୍ରୁ ପାନ୍ ନେଇକରି ବି ଚାଷ୍ ଫାସ୍ ହେଇ କରି ବୋଲେ ଆମେ ଆମର୍ ମାଛ୍ ଚାଷ୍ କି ଧାନ୍ ଚାଷ୍ କି ଗହମ୍ ଚାଷ୍ କି ଆମର୍ ମାଧ୍ୟମିକ ଚାଷ୍ମନେ ଆମେ ଇଆଡ଼ୁକୁ କର୍ସୁଁ